ହଁ ମୋର ପ୍ରିୟ ଟିଭି ଶୋ ହେଉଛି ରାମାୟଣ ଏଥିରୁ ଆମ ସଂସ୍କୃତି ପୁରାଣ ବିଷୟରେ ସୂଚନା ମିଳୁଛି ଏହା ଏକ ଗଭୀର ଜ୍ଞାନପ୍ରଦାନକାରୀ ଓ ଶିକ୍ଷା ଉପଯୋଗୀ ଟିଭି ଶୋ ଅଟେ ଏହାଦ୍ୱାରା ଆମର ଜୀବନଯାପନ ପ୍ରଣାଳୀ ସହଜ ହୋଇପାରିଛି